ମୁଁ ବୁଲିବାକୁ ଯାଇଥିବା ନୂଆପଡ଼ା ଜିଲ୍ଲାର ଖଡ଼ିଆର ବ୍ଲକ ଅନ୍ତର୍ଗତ ଯୁନାନୀ ଗ୍ରାମରେ ଥିବା ମାତା ସନ୍ତୋଷୀଙ୍କର ମନ୍ଦିର ଯେଉଁଠାରେ କିି ଦେଖିବା ପାଇଁ ବହୁତ ମନଲୋଭା ଦୃଶ୍ୟ ମାନେ ରହିଅଛି କାରଣ କାରଣ ସେଠାକାର ପରିବେଶ ସଫା ଅଛି ସେଠାକାର ଯେଉଁ ଅଲିଆ ଆବର୍ଜନା ମାନେ ପଡ଼ି ରହିଥାଏ ତାହାକୁ ସଫା କରିବା ପାଇଁ ବହୁଟି ଭକ୍ତ ଆସନ୍ତି ଆଉ ଆମ ପାଖରେ ଥିବା ଆଇଟିଆଇର ଛାତ୍ରଛାତ୍ରୀ ମାନେ ଯାଇକି ମଧ୍ୟ ସେଠାକାର ପରିବେଶକୁ ସଫା ରଖନ୍ତି ସେଥିପାଇଁ ସେଠାକୁ ବଲେବା ପାଇଁ ବହୁତ ଭଲ ଲାଗେ ମାତାଙ୍କର ଦର୍ଶନ କରିବା ପାଇଁ ବହୁଟେ ଭକ୍ତ ସେ ପାଖରେ ଯାଇଥାନ୍ତି ସେଠାକାର ପରିବେଶ ଗୋଟିଏ ମନ୍ଦିର ପରି ଲାଗିଥାଏ ଯେମିତି ବାହାରେ ଅଳିଆ ଆବର୍ଜନା ପଡ଼ିଥିଲେ ସେଠାକୁ ଯିବା ପାଇଁ ଲୋକମାନେ ପସନ୍ଦ କରନ୍ତିନି ସେଠାକାର ପରିବେଶ ସେମିତି ନ ରହି ସେଠାକୁ ସଫାସତୁରା ରହିଅଛି ସେଥିପାଇଁ ସେଠାକୁ ଯିବା ପାଇଁ ଅଧିକ ପର୍ଯ୍ୟଟନ ଇଚ୍ଛା କରନ୍ତି